ହଁ ମୁଁ ତ କେବେ ଜାଲ ପକେଇବା ପାଇଁ ଯାଇନି କି ମାଛ ଧରିନି କିନ୍ତୁ ମୁଁ ମୋ ବାପାଙ୍କ ସହିତ ଥରେ ଯାଇଥିଲି ମାଛ ଧରିବା ପାଇଁ ସେଦିନ ଆମେ ଯାଇଥିଲୁ ମୋ ବାପା ମୋତେ ଡାକିଲେ ଯେ ଆସ ଯିବା ଆମେ ମାଛ ଆଣିକି ଆସିବା ମୋ ବାବାଙ୍କ ସହିତ ଯାଇଥିଲି ସାଇକେଲରେ ବସିକି ମାଛ ଧରିବା ପାଇଁକା ଆମ ଘର ଆମ ଗାଁରେ ଗୋଟେ ନଈ ଅଛି କିନ୍ତୁ ଆମ ଗାଁ ପାଖେରେ ଦୁଇ ତିନି କିଲୋମିଟର ହେବ ସେ ନଈଟା ନଈ ପାଖକୁ ଯିବା ପାଇଁକା ଆଉ ମୁଁ ମୋ ବାପାଙ୍କ ସହିତ ଯାଇଥିଲି ମାଛ ଧରିବା ପାଇଁ ସେଦିନ ଗୋଟେ ଆମେ ବଡ଼ ଜାଲଟେ ନେଇକି ଯାଇଥିଲୁ ବାପା ଜାଲ ପକେଇଲେ ମୁଁ ସେଠି ବସି ଦେଖୁଥାଏ କେମିତି ଜାଲ ପକା ହେଉଛି ତା'ପରେ ବାପା ଜାଲ ପକେଇ ସାଇଲା ପରେ କିଛି ସମୟ ଗଲା ପରେରେ ଗୋଟେ ବଡ଼ ମାଛଟେ ପଡ଼ିଲା ପଡ଼ିଗଲା ସେଇ ଜାଲଟା ଯେମିତି ତାକୁ ଉଠେଇଲା ବେଳେ ଜାଲଟା ଯେମିତି ଚିରିଯିବ ସେଇ ଟାଇପ୍ର ହେଲା ତା'ପରେ ବାପାଙ୍କୁ ମୁଁ କ ସେଇ କଥା କହିଲି କି ବାପା ଏତେ ବଡ଼ ମାଛଟେ ପଡ଼ିଛି ବାପା କହିଲେ ହଉ ରହ ମୁଁ ତାକୁ ଉପରକୁ ଆଣୁଛି ତ ତାକୁ ବାପା ବହୁତ କଷ୍ଟମଷ୍ଟେ ଉପରକୁ ଆଣିଲେ ତାପରେ ଉପରକୁ ଆଣିସାରିଲା ପରେ ଆମେ ଯେତେବେଳେ ଦେଖିଲୁ ଗୋଟେ ବହୁତ ବଡ଼ ମାଛ ମାନେ ଗୋଟେ ବଡ଼ ସେଉଳଟେ ପଡ଼ିଥିଲା ତାକୁ ଆମେ ଦେଖିକିନା ଆମେ ମୋ ବାପାଙ୍କର ମୋର ବହୁତ ଖୁସି ହେଇଗଲୁ ଆଉ ବାପା କହିଲେ ମୁଁ ଏତେ ଦିନ ହେଲା ମାଛ ଧରିବାକୁ ଆସୁଛି କିନ୍ତୁ ଏତେ ବଡ଼ ମାଛ କେଉଁଠି ପଡ଼ିନଥିଲା ଆଉ ମୁଁ ବି କହିଲି ବାପା ହଁ ମୁଁ ବି ଏତେ ମାଛ ଦେଖିଛି କିନ୍ତୁ ଏତେ ବଡ଼ ମାଛ ମୁଁ ଦେଖିନଥିଲି ମୁଁ ଆଜି ଫାଷ୍ଟ ଟାଇମ ପାଇଁ ଦେଖୁଛି ଏତେ ବଡ଼ ମାଛଟେ ବାପା କହିଲେ ହଉ ଠିକ ଅଛି ଆମେ ଆକୁ ଘରକୁ ନେଇଯିବା ଆମର ବି ତ ବଡ଼ ପରିବାରଟେ ଆମକୁ ବି ମାଛ ଦୁ ସମସ୍ତଙ୍କୁ ସମାନ ସମାନ ଭାଗ ହେଇଯିବ ଆଉ ଦି ବେଳା ବି ଆମେ ଖାଇପାରିବା ମୁଁ କହିଲି ହଉ ଠିକ ଅଛି ବାପା ଚାଲ ନେଇକିନା ଯିବା ତା'ପରେ ଆମେ ମାଛକୁ ଆଣିକି ଘରକୁ ଆସିଲୁ ମୋ ମାଆ ତାକୁ ଦେଖିଲା ବହୁତ ଖୁସି ବି ହେଇଗଲା ମା କହିଲା ଏତେ ବଡ଼ ମାଛ ତମେ ତ ଏତେଥର ବାପାଙ୍କୁ କହିଲା ଯେ ମା ଯେ ତମେ ତ ଏତେ ଦିନ ହେଲା ଯାଉଛ କିନ୍ତୁ ଏତେ ବଡ଼ ମାଛ ତ ଆଣିନଥିଲ ଆଜି ଏତେ ବଡ଼ ମାଛ ଆଣିକି ଆସିଛ ତାପରେ ଆମେ ପରିବାର ଲୋକ ସମସ୍ତ ଦେଖି ଖୁସି ହେଇଗଲେ ତାପରେ ମୋ ମା ତାକୁ କାଟି ରୋଷେଇ କଲା ଆଉ ସମସ୍ତେ ମାଛ ଆମେ ସମସ୍ତଙ୍କୁ ସମାନ ସମାନ ଭାଗ ହେଇଗଲା ଆଉ ଆମେ ତାକୁ ସକାଳେ ଆଉ ରାତିରେ ସନ୍ଧ୍ୟାବେଳେ ଆମେ ଦି ବେଳା ତାକୁ ଖାଇଲୁ ଆଉ ଆମ ଘର ପରିବାର ଲୋକ ତାକୁ ଖାଇକି ବହୁତ ଖୁସି ହେଲା ସେ ମାଛଟା ବି ବହୁତ ଟେଷ୍ଟ ଥିଲା କିନ୍ତୁ ତା ମୁଣ୍ଡଟା ବହୁତ ବଡ଼ ଥିଲା ଆଉ ତା ମୁଣ୍ଡକୁ ଆମେ ଜଣେ କି ଦୁଇ ଜଣ ନୁହେଁ ତିନିଜଣ ଆମେ ତାକୁ ଖାଇଥିଲୁ ଆଉ ମୋତେ ସବୁଠୁ ଭଲ ବି ଲାଗୁଥିଲା ଆଉ ମୁଁ ତ କେବେ ଯାଇନି କିନ୍ତୁ ଫାଷ୍ଟ ଟାଇମ ପାଇଁ ଯାଇଥିଲି ବାପାଙ୍କ ସହିତ ମାଛ ଧରିବା ପାଇଁ